ହୋଟେଲ୍ରେ ମୁଁ ଅଧିକ ସିଙ୍ଗଡ଼ା ଆଳୁଚପ୍ ଆଳୁ ବରା ଖାଇବାକୁ ମୁଁ ଖୁବ୍ ପସନ୍ଦ କରିଥାଏ ଓ ସେଗୁଡ଼ିକୁ ମୋ ମନ ପସନ୍ଦ ଖାଇବା ଯଦି ମୋ ମାଆ ବାପା କିମ୍ବା ଭାଇ ଭାଉଜ ବାହାରକୁ ଯାଇଥିଲେ ମଧ୍ୟ ଘରକୁ ଫେରିଲା ବେଳକୁ ମୋ ଭାଇ ମୋ ମନ ପସନ୍ଦ ସିଙ୍ଗଡ଼ା ଆଳୁଚପ୍ ଏବଂ ଇତ୍ୟାଦି ହୋଟେଲ୍ର ଖାଇବା ଜିନିଷ ଗୁଡ଼ିକୁ ଆଣିଥାନ୍ତି କାହିଁକିନା ମୋତେ ମୋ ପରିବାରର ଲୋକ ଖୁବ୍ ସାରା ଭଲ ପାଇଥାନ୍ତି ନା ଆମେ ଯଦି କେବେ ପରିବାର ସହ ଢାବାକୁ ଯାଇଥାଉ ତ ସମସ୍ତେ ବିରିୟାନୀ ମାଂସ ଭାତ ମାଛ ତରକାରୀ ଖାଇବାକୁ ବହୁତ ପସନ୍ଦ କରିଥାଉ କାହିଁକି ମୋତେ ସବୁଦିନ ସୁଯୋଗ ମିଳି ନ ଥାଏ ମୁଁ ପରିବାର ସହ ହାଟେଲ୍ କିମ୍ବା ଢାବାକୁ ଯିବା ପାଇଁ ସେଥିପାଇଁ ମୋତେ ଖୁବ୍ ଭଲ ଲାଗିଥାଏ ଯେତେବେଳେ ମୁଁ ମୋ ପରିବାର ସହ ସମୟ ବ୍ୟତୀତ କରିଥାଏ